ସାମ୍ପ୍ରତିକ ବର୍ଷଗୁଡ଼ିକରେ ଭାରତୀୟ ଅର୍ଥନୀତି ବୃଦ୍ଧି ପାଇଛି ଏବଂ ବିକଶିତ ବି ହୋଇଛି ଯେମତିକି ଆମର ଧୂପକାଠି କରୁଛନ୍ତି ଧୂପକାଠି ବି କରୁଛନ୍ତି ତାପରକୁ ହଳଦୀର ବି ଚାଲିଛି କାମ ସେଇଟା ଆଗକୁ ଆଗକୁ ସେଇଟା ଶିଳ୍ପ ଆକାରରେ ପରିଣତ ହେଉଛି ମାନେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ କରୁଛନ୍ତି କାମ ବା ସପ୍ଲାଏ ବି କରୁଛନ୍ତି ଶିଳ୍ପ ଆକାରରେ ଆଉ ଅଭିବୃଦ୍ଧି କେତେ ମୁଖ୍ୟ ଶିଳ୍ପ ରହିଛି ତାପରକୁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଡିଜିଟାଲ ପେମେଣ୍ଟ ଆର୍ଥିକ କ୍ଷେତ୍ର ସାହାଯ୍ୟ ହେଉଛି ମାନେ ଆମେ ଯେଉଁ ବ୍ୟାଙ୍କକୁ ଗଲେ ଆମେ ସେ'ଠି ଜାଗା ଠିଡ଼ା ହୋଇକି ଯେଉଁ ଡିପୋଜିଟ୍ କରୁଚୁ ତ ସେଇଟା ଆମେ ଫୋନ ପେ ବା ଗୁଗୁଲ ପେ ଯେଉଁଟା କହୁଛୁ ସେଇଟା କରିଚାଲିଛୁ